ଆମର୍ ରାସାୟନିକ ସାର୍ର ଚାଷୀ ବହୁତ୍ ପରିମାଣ୍ରେ ଲାଭ୍ କରିଥାଏ ଆର୍ ଯେ ସାର୍ର ପ୍ରୟୋଗ୍ରୁ ଆମର୍ ମାଟି କ୍ଷତ ବିକ୍ଷତ ହେଇଯାଉଛି ଆରୁ ଭଲ୍ କରି ଉତ୍ପାଦନ ବି ନେଇ ହେଇପାର୍ବାର୍ ଚାଷ୍ ବି ଭଲ୍ ହେଇକି ନିହେଇପାର୍ବାର୍ ତେଣୁକରି ମାଟିର ଜୁକ ବା ଜିଆଁ ମରିଯିବାରୁ ଆମ ମାଟି ଉର୍ବର ନେଇହେଇପାର୍ବା ରାସାୟନିକ ସାର ଦେବାର୍ ଦ୍ୱାରା ବା ବିଦେଶୀ ସାର ଔଷଧ ପଡ଼୍ବାର୍ରୁ ମାଟି କ୍ଷତ ବିକ୍ଷତ ଟାଣ୍ ହେଇକରି ଉର୍ବର ରହିନିପାର୍ବାର୍ ଚାଷ୍ବାସ୍ ବି ଭଲ୍ କରି ହେଇନିପାର୍ବାର୍ ତେଣୁକରି ରାସାୟନକ ପ୍ରୟୋଗ୍ ନି କରି କରି ଭଲ୍ ସାର୍ ଖତ୍ ଉଷୋ ଆମର୍ ଦେଶୀ ଖତ୍ ଦେଇକରି ଚାଷ୍ କର୍ବାର୍ଟା ଭଲ୍ ଏ ତେଣୁକରି ବର୍ଷା ମାସ୍ ହେଲେ ଆମର ଚାଷୀର ଭଲ୍ ଉତ୍ପାଦନ୍ ଦେଇଥାଏ ଆର୍ ଭଲ୍ କରି ଚାଷ୍ବାସ୍ ବି ହେଇଥିସି ଆମର୍ ଧାନ୍ ଚାଷ୍ ବି କରିଥିବ ବଏଲେ ବହୁତ୍ ବହୁତ୍ ଭଲ୍ ହିସାବେ ହେଇଥିସି ଧାନ୍ ଫସଲ୍ଟା ଡାଲି ଜାତୀୟ ମୁଗ ବିରି ଏନ୍ତାକରି ହରଡ଼କୁ ସବୁକିଛି କରିକରି ଡାଲ୍ ଚାଷ୍ ବି ଆମର୍ ଡାଲି ଚାଷ୍ ବହୁତ୍ ବହୁତ୍ ବଢ଼ିଆ ହେଇଛେ ବହୁତ୍ ଭଲିଆ ବହୁତ୍ ଭଲ୍ ହେଇଥିସି ଆଉ ଯେ ବାଏଗନ୍ ପାତଲ୍ଘଣ୍ଟା କୁବି ଇସବୁ ଜିନିଷ୍ ବି କଲେ କୁବିର ଟିକେ କ୍ଷତ ବିକ୍ଷତ ହେଇଥିସି ଯଦି କରାପଥର୍ ହେଇଗଲା ଆଉ ତାର୍ ଆର୍ ଯଦି ବାଏଗନ୍ ପାତଲ୍ଘଣ୍ଟା ବି ଟିକେ କ୍ଷତ ବିକ୍ଷତ କିନ୍ତୁ ବର୍ଷାରେ ବହୁତ୍ କିଛି ପରିମାଣ୍ରେ ଲାଭ୍ ମିଲିଥିସି ସାର୍ ଉଷୋ ପ୍ରୟୋଗ୍ କରିକରି ମାଟିର ଉର୍ବରତା ଶକ୍ତି ବେଶୀ ଶୁଖିନିପାରେ ଖରା ବି ବେଶୀ ନି ହୁଏ ବର୍ଷା ବି ଠିକ୍ ପରିମାଣ୍ରେ ହେଇଥିସି ଆର୍ ଯେ ଚାଷ୍ ବି ଭଲ୍ ବହୁତ୍ ଭଲ୍ ହିସାବେ ଉତ୍ପାଦନ୍ ହେଇଥିସି ସେଥିର୍ ଲାଗି ବୋଲି ସାର୍ ଉଷୋ ପ୍ରଯୋଗ୍ କରିିକରି ଚାଷୀ ବି ଖୁସ୍ ହିସାବେ ଚାଷ୍ କରିକରି ସବୁ କିିଛି ଭଲ୍ ହେଇଥିସି ଚାଷ୍ର ବି ବହୁତ୍ ଉତ୍ପାଦନ୍ ହେଇଥିସି ଡାଲି ଜାତୀୟ ଚାଷ୍ କିମ୍ବା ପନିପରିବା ଚାଷ୍ ଚାଷ୍ କରିକିରି ସବୁକିଛି ଭଲ୍ ହେଇକରି ହେଇଥିସି ଆରୁ ସାର୍ ଉଷୋର ପ୍ରୟୋଗ୍ ବି ଭଲ୍ ହେଇକରି ହି ବର୍ଷା ବେଶୀନି କି ଖରା ବେଶୀନି ହେଇଥିସି ବୋଲିକରି ଚାଷ୍ବାସ୍ ବି ଭଲ୍ କରି ହେସି ସାର୍ ସାର୍ ଉଷୋ ଦେଇକିରି ଭଲ ହିସାବେ ହେଇଥିସି